ଆମେ ଓଡ଼ିଆବାସୀ ଓଡ଼ିଆ ଆମ ମାତୃଭାଷା କିନ୍ତୁ ଓଡ଼ିଆ ପ୍ରଥମେ ଜନ୍ମ ହେଲେ ଆମେ ମା କୁ ଉଚ୍ଚାରଣ କରିଥାଉ ଆଗକୁ ଆଗରୁ ଆମ କବି ମାନେ ସୁନ୍ଦର ସୁନ୍ଦର ଗୀତ ଗପ ନାଟକ ଲେଖିଛନ୍ତି ସେଥି ସେମାନେ ଓଡ଼ିଆ ଭାଷାର ମିଠା ସଂସ୍କୃତି ପରମ୍ପରା ଆଦି ବର୍ଣ୍ଣନା କରିଛନ୍ତି କିନ୍ତୁ ବଦଳି ଦେଶ ବଦଳୁଛି ଏବଂ ଭାଷା ମଧ୍ୟ ବଦଳିଯାଇଛି ଆଗେ ଲୋକ କେବଳ ଓଡ଼ିଆ କଥା କହୁଥିଲେ ଏବେ ହିନ୍ଦୀ ସହ ଇଂରାଜୀ ମିଶାଇକି କଥା କହୁଛନ୍ତି ଏରା ସବୁ ଏ ସବୁ ଭଲ ଲାଗୁନି ଆମେ ଚାହୁଁଛୁ ଆମ ଭାଷା ସଂସ୍କୃତି ବଞ୍ଚି ରହୁ